ମୁଁ ବଗିଚାରେ ଗଛ ଲଗେଇବା ପାଇଁ ମୁଁ ପଟିରୁ ନର୍ସରୀଠାରୁ ଗଛ ଆଣୁଛିି ଏବଂ ବିଭିନ୍ନ ପ୍ରକାର ଗଛ ଆଣିକି ମୁଁ ଲଗେଇଛି ଗଛ ଲଗେଇବା ମୋର ଏକ ପ୍ରକୃତି ଏବଂ ଗଛକୁ ବଢ଼େଇବା ଗଛକୁ ଯତ୍ନ ନେବା ମଧ୍ୟ ମୋର ଏକ ପ୍ରକୃତି ମୁଁ ଗଛ ଲଗେଇକି ସେଥିରେ ବାଡ଼ ଦେଇ ଦେଇଥାଏ କାରଣ ଗଛକୁ ଯେପରି ଅଲଗା ଜୀବଜନ୍ତୁ ନଷ୍ଟ ନକରି ଦିଅନ୍ତି ସେଥିପାଇଁ ମୁଁ ଗଛକୁ ଯତ୍ନ ମଧ୍ୟ ମିଳିଥାଏ